ଭାରତରେ ଆମର ଶିକ୍ଷା ବ୍ୟବସ୍ଥା ପୂର୍ବ ଅପେକ୍ଷା ବହୁତ ପରିବର୍ତ୍ତନ ହେଇଛି ସାଧାରଣତଃ କହିବାକୁ ଗଲେ ଆମେ ଛୋଟବେଳେ ଯେତେବେଳେ ସ୍କୁଲ୍ କୁ ଯାଉଥୁଲୁ ସେତେବେଳେ ବହୁତ ଅସୁବିଧା ଦେଇକିନି ଯାଉଥୁଲୁ ପାଠ ପଢ଼ିବାକୁ ହେଲେ ଆମର ସାର୍ ବି ନଥିଲେ ସ୍କୁଲ୍ ବି ନଥିଲା ଘର ନଥିଲା ଆମେ ସାଧାରଣତଃ କେଉଁ ଗଛ ମୂଳେ ପିଣ୍ଡା ମୂଳେ ବସିକିନି ଏମିତି ପାଠ ପଢ଼ୁଥୁଲୁ ଏବେ ଶିକ୍ଷା ବ୍ୟବସ୍ଥା ଦେଖିବାକୁ ଗଲେ ବହୁତ ଉପରେ ଦିନକୁ ଦିନ ଶିକ୍ଷାର ପରିବର୍ତ୍ତନ ଚାଲିଛି ପିଲାମାନଙ୍କ ମଧ୍ୟରେ ଆଗ୍ରହ ବି ବଢ଼ି ଚାଲିଛି ଶିକ୍ଷା ଗୋଟେ ପୁରା ଯେମିତି କମ୍ପିଟିସନ୍ ଉପରେ ଚାଲିଲାଣି ଇଏବି ଆଗୁକୁ ବି ଆହୁରି ଜୋରରେ ଚାଲିବ ଆଗୁକୁ ବି ଆହୁରି ସରକାର ଆମର ବହୁତ ସୁବିଧା କରୁଛନ୍ତି ସାଧାରଣତଃ ଆମ ବି ଜେ ପି ସରକାର ଆସିଲା ଭିତରେ ବହୁତ ଶିକ୍ଷା ବ୍ୟବସ୍ଥାକୁ ଆଗୁକୁ ନେଇକିନି ଗଲେ ଏବେ ବିଭିନ୍ନ ପ୍ରକାର ସୁବିଧା ବିଭିନ୍ନ ପ୍ରକାର ପିଲାମାନଙ୍କର କେମିତି କ'ଣ ଶିକ୍ଷା ପ୍ରତି ଆଗ୍ରହ ହବ ତାର ବ୍ୟବସ୍ଥା ପିଲା କିପରି ସ୍କୁଲ୍ କୁ ଯିବେ କଲେଜ୍ ଯିବେ ପାଠ ପଢ଼ିବେ ସେ ସବୁ ସୁବିଧା ଆମ ଭାରତ ସରକାର କରିଛନ୍ତି ଆହୁରି ଦିନକୁ ଦିନ କିପରି ଶିକ୍ଷା ବ୍ୟବସ୍ଥା ଆହୁରି ଉନ୍ନତ ହବ ସେ ପ୍ରତି ବି ନଜରରେ ରଖି କାମ କରୁଛନ୍ତି ଆମ ଭାରତ ସରକାର ସବୁପ୍ରକାର ସୁବିଧା ସହଯୋଗ ପିଲାମାନଙ୍କୁ ବି ଯୋଗେଇ ଦଉଛନ୍ତି ଦିନକୁ ଦିନ ବହୁତ ପ୍ରକାର ପରିବର୍ତ୍ତନ ବି ହଉଛି ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ସରଳ ସୁବିଧା ବି କରାଯାଉଛି ଶିକ୍ଷା ବ୍ୟବସ୍ଥାରେ ଭାରତ ସରକାର ବହୁତ ପ୍ରକାର ସୁବିଧା ସହଯୋଗ କରି ବର୍ତ୍ତମାନ ପାଇଁ ଆମର ଶିକ୍ଷା ବ୍ୟବସ୍ଥାକୁ ଆଗେଇ ନେଲେଣି